ଆମ ଅଞ୍ଚଳରେ ମେଡିକାଲର ଅକ୍ସିଜେନର ବହୁତ ଅସୁବିଧା ଥାଏ ଶଯ୍ୟାଶାୟୀର ବି ବହୁତ ଅସୁବିଧା ଥାଏ ଆମ ଅଞ୍ଚଳରେ ଯେଉଁମାନେ ଧର ଗୋଟିଏ ରୋଗୀ ଗଲେ ଶଯ୍ୟାର ଅସୁବିଧା ସକାଶୁ ତଳେ ଶୁଆବସା କରନ୍ତି ପାଦଧୂଳି ହେରିକା ସବୁ ପଡ଼େ ଛେପଫେପ ବି ପକାନ୍ତି ଯଦି ଗୋଟିଏ ହାର୍ଟ ପେସେଣ୍ଟ ଆସେ ସେଠି ଅକ୍ସିଜେନର ଅସୁବିଧା ହୋଇଥାଏ ଅକ୍ସିଜେନ ସକାଶେ ସେଇ ଲୋକଟି ମୃତ୍ୟୁ ମୁଖରେ ପଡ଼ିଥାଏ ମେଡିକାଲର ବହୁତ ଅସୁବିଧା ହୁଏ ସେମାନେ ଅକ୍ସିଜେନର ସୁବିଧା ଯଦି ଥାଆନ୍ତା ବହୁତ ସୁଵିଧା ହୁଅନ୍ତା ହାର୍ଟ ପେସେଣ୍ଟ ହେଉ କି ଶ୍ଵାସ ରୋଗୀ ହେଉ କି ସେମାନେ ଆସିଲେ ଶଯ୍ୟାର ଅସୁବିଧା ଥାଏ ଆଉ ବାହାରୁ ଲୋକମାନେ ଆସିଲେ ବହୁତ ଅସୁବିଧା ଭୋଗ କରିଥାଆନ୍ତି କାହିଁକିନା ଶଯ୍ୟା କମ୍ ଥାଏ ତା'ପରେ ଅକ୍ସିଜେନ ବି କମ୍ ଥାଏ ସେମାନେ ସୁବିଧା ପାଇପାରନ୍ତି ନାହିଁ ସେମାନେ ଅସୁବିଧା ପାଆନ୍ତି ସେମାନେ ତଳେ ବି ଶୁଆବସା କଲେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଛେପଖଙ୍କାର ପଡ଼ିଥାଏ ତା'ପରେ ପାଦଧୂଳି ବି ସେମାନଙ୍କୁ ଇଏ ହୋଇଥାଏ ବହୁତ ଅସୁବିଧା ସମ୍ମୁଖୀନ କରିଥାଆନ୍ତି